ଆମର୍ ଅଞ୍ଚଳରେ ତିନ୍ଟା ଟ୍ରାଭେଲ୍ କମ୍ପାନୀ ଅଛେ ଦୁଇଟା ଟ୍ରାଭେଲ୍ କମ୍ପାନୀ ମତେ ବେଶି ଭଲ୍ ଲାଗ୍ସି ଆଉ ଗୁଟେ ଟ୍ରାଭେଲ୍ କମ୍ପାନୀ ମତେ ଟିକେ ଭଲ୍ ନାଇଁ ଲାଗେ ପହେଲା ଦୁଇଟା ଟ୍ରାଭେଲ୍ କମ୍ପାନୀ ସେମାନେ ତ ବହୁତ୍ ଭଲ୍ସେ ଆମ୍କୁ ବ୍ୟବହାର୍ କର୍ସନ୍ ତାଙ୍କର୍ ବିହେବିଅର୍ ବି ବହୁତ୍ ଭଲ୍ ସେମାନେ ଟାଇମ୍ରେ ଆମ୍କୁ ନେଇକରି ପହଞ୍ଚାସନ୍ ଆଉ ସବୁ ହେଲ୍ପ୍ ବି କର୍ସନ୍ ତାଙ୍କର୍ ଗାଡ଼ି ବି ବହୁତ୍ ଭଲ୍ ମତେ ସେ ଗାଡ଼ିରେ ଯିବାର୍ ଲାଗି ଭଲ୍ ଲାଗ୍ସି କାରଣ ସେ ଗାଡ଼ିରେ ଏ ସି ବି ଅଛେ ଆଉ ସେମାନେ ଠିକ୍ ହିସାବ୍ରେ ଆମ୍କୁ ନେଇକରି ସେନେ ପହଞ୍ଚେଇଥିସନ୍ ଆଉ ଲାଷ୍ଟ୍ ଟ୍ରାଭେଲ୍ କମ୍ପାନୀ ସେ ଟିକେ ଭଲ୍ ନୁହେଁ ସେ କାରଣ ସେ ତାଙ୍କୁ ଟାଇମ୍ ଦେଇଥିଲେ ସେ ଅଲ୍ଗା ଟାଇମ୍ରେ ଆଏସନ୍ ଆଉ ଯଦି କଲ୍ କରିକି କହେବ କି ସେ ଆସ୍ଲାପରେ କହେବ କି କାଁ ହେଲା ଯେ ଲେଟ୍ ହେଲା ବଲି ତ ସେ ରାଗ୍ ହେଇଯାଏସନ୍ ଆଉ କହେସନ୍ ଆମ ଘରେ କାଣା କାମ୍ ନାଇଁନ କେଁ ତ ଆମେ ତମ୍କୁ ଟାଇମ୍ ନାଇଁ ଦେଇପାର୍ବାର୍ ଆମେ ତମ୍କୁ ଟାଇମ୍ରେ ପହଞ୍ଚେଇବୁ ସବୁବେଲେ କାଣା ତମ୍କୁ ୱେଟ୍ କରିଥିମୁ ତମର୍ ଲାଗି ବଲି କହେସନ୍ ସେଥିର୍ଲାଗି ମୋତେ ସେ ଟ୍ରାଭେଲ୍ କମ୍ପାନୀକେ ଭଲ୍ ନାଇଁ ଲାଗେ ଆଉ ସମସ୍ତଙ୍କୁ ତ ସେ ସେନ୍ତା କର୍ସନ୍ ଇଥିର୍ ଲାଗି ସମସ୍ତେ ସେଟାକେ ତାଙ୍କର୍ ପାଖ୍କେ ନାଇଁ ଯିବାର୍ ଆଉ ପହେଲା ଦୁଇଟା ସମସ୍ତଙ୍କୁ ଭଲ୍ ବ୍ୟବହାର୍ କର୍ସନ୍ ତ ସେମାନେ ତାଙ୍କର୍ ଟ୍ରାଭେଲ୍ କମ୍ପାନୀ ଏବେ ଭଲ୍ ଅଛେ